ମୋତେ ଗୀତ ଶୁଣିବାକୁ ଭଲ ଲାଗେ ମାନେ ବେଶୀ ଟ୍ରାଭେଲିଂରେ ଯିବା ପାଇଁ ଗୀତ ଶୁଣିବାକୁ ଭଲ ଲାଗେ ଆଉ ତା ସହିତ ଡ୍ରାଇଭିଂ କରିକି ଗଲାବେଳକୁ ବି ଗୀତ ଶୁଣିବାକୁ ଭଲ ଲାଗେ ହଁ ମୁଁ ସ୍କୁଲ୍ ସମୟରେ କିଛି ଗୀତରେ ବି ଅଭିନୟ କରିଛି ଆଉ ଯେତେ ସଙ୍ଗ କମ୍ପିଟିସନ୍ ହୁଏ ବି ମୁଁ ସେଠି ପାର୍ଟିସିପେଟ୍ ବି କରିଛି ହଁ ଗୀତ ଗାଇବାକୁ ଭଲ ଲାଗେ ମୋର ଫେଭରାଇଟ୍ ଗୀତ ବି ଅଛନ୍ତି ଅଛି ଏବଂ ଫେଭରାଇଟ୍ ସିଙ୍ଗର୍ ଅଛନ୍ତି ମୁଁ ଗୀତ ଶୁଣିବାକୁ ବହୁତ ଭଲ ପାଏ ହଁ ଓଡ଼ିଆ ଗୀତ ବହୁତ ଟାଇପ୍ର ବହୁତ ଟାଇପ୍ର ଅଛି ଯେମିତିକି ହେଲା ଭକ୍ତି ଗୀତ ହେଲା ଦେଶାତ୍ମକ ବୋଧ ସଙ୍ଗୀତ ହେଲା ଫିଲ୍ମ ସଙ୍ଗ୍ ହେଲା ଆଲବମ୍ ସଙ୍ଗ୍ ହେଲା ହୁଁ ଯେତେ ଲେଟେଷ୍ଟ ହେଲେ ବି ଶୁଣବାକୁ ଭଲ ଲାଗେ ଆଉ ଓଲ୍ଡ ସଙ୍ଗ୍ ବି ସୁନେ ଏବେ ବେଶିକି ଭକ୍ତି ଗୀତ ବେଶୀ ଶୁଣିବାକୁ ମୋତେ ଭଲ ଲାଗୁଛେ ହଁ ଦେଖିବାକୁ ଭଲ ଲାଗେ ଶୁଣିବାକୁ ଭଲ ଲାଗେ ଆଉ ଆଗରୁ ଯେଉଁ ଅଭିନୟ କରିଥିଲେ ବି ସେଇଟା ମୋତେ ଭଲ ଲାଗେ ଆଉ ବସ୍ରେ ବି ଶୁଣି ଶୁନି ଯିବାକୁ ବି ବେଶୀ ଭଲ ଲାଗେ ଲୋକ ଦେଖୁଥିବେ ଗୀତ ଶୁଣିବାକୁ ଭଲ ଲାଗେ